ବିଦ୍ୟାଳୟରେ ଓଡ଼ିଆ ହିନ୍ଦୀ ଇଂଲିଶ୍ ସଂସ୍କୃତ ବିଜ୍ଞାନ ଗଣିତ ସବୁ ବିଷୟରେ

ଶିକ୍ଷକମାନେ ହଁ ଶିକ୍ଷିତ ଯଦି ଶିକ୍ଷକମାନେ ଶିକ୍ଷିତ ନହେବେ ଛାତ୍ରମାନେ କେମିତି ଶିକ୍ଷିତ ହେବେ ଶିକ୍ଷକମାନେ ନିଶ୍ଚିତ ଶିକ୍ଷିତ ଏବଂ ଛାତ୍ରମାନେ ଶିକ୍ଷକଙ୍କ ଦ୍ୱାରା ପ୍ରେରଣା ପାଇ ଶିକ୍ଷିତ ହୁଅନ୍ତି ଓଡ଼ିଆ ପଢ଼ା ଯାଏ ଇଂଲିଶ ସଂସ୍କୃତ ହିନ୍ଦୀ ଗଣିତ ବିଜ୍ଞାନ ଇତିହାସ ଏବଂ ଭୂଗୋଳ ଇତିହାସକୁ ସୂଚେଇ ଥାଏ ପୂର୍ବରୁ କ'ଣ ହେଇଥିଲା କଣ ଘଟିଯାଇଛି ବିତ୍ ଅତୀତରେ ଭୂଗୋଳ ଭୌଗୋଳିକ ସୀମା ଭୌଗୋଳିକ ଭୁସମ୍ବତବିତ ସମସ୍ତ ପ୍ରକାର ଇନଫର୍ମେଶନ ଦେଇଥାଏ

ଗଣିତ ସଂଖ୍ୟାମାନଙ୍କର ମିଶାଣ ଫେଡ଼ାଣ ଗୁଣନ ହରଣ ଭଗ୍ନାଶ ଇତ୍ୟାଦି ଗଣିତରେ ପଢ଼ାଯାଇଥାଏ ଏବଂ ବିଜ୍ଞାନରେ